ମୋତେ ଗୋଟିଏ ପ୍ୟାଣ୍ଟର ଦରକାର ଥିଲା ସେଥିପାଇଁ ମୁଁ ଫ୍ଲିପକାର୍ଟ ପ୍ଲାଟଫର୍ମକୁ କିଣିବା ପାଇଁ ଗଲି ସେଠାରେ ମୁଁ ସର୍ଚ୍ଚ ବଟନ୍କୁ ଯାଇ ପ୍ୟାଣ୍ଟକୁ ଅର୍ଡ଼ର୍ କଲି ସେଠାରେ ସର୍ଚ୍ଚ ବଟନ୍ରେ ମୁଁ ହ୍ୱାଇଟ୍ ଫ୍ୟାଟ୍ ସର୍ଚ୍ଚ କରିକି ତାହାକୁ ଭଲ ଭାବରେ ବାଛି ଅର୍ଡ଼ର୍ କରିଲି ମୋର ଭୁଲ୍ ବଶତଃ କଲା ରଙ୍ଗର ପ୍ୟାଣ୍ଟ ଅର୍ଡ଼ର୍ ହୋଇଯାଇଥିଲା ସେଥିପାଇଁ ମୁଁ ତାକୁ କ୍ୟାନ୍ସଲ୍ କରିବା ପାଇଁ ଫ୍ଲିପକାର୍ଟର କ୍ୟାନ୍ସଲ୍ ଅପସନ୍କୁ ଗଲି ତାହାକୁ ମୁଁ କ୍ୟାନ୍ସଲ୍ କରିଲି ସେଥିପାଇଁ ଏହା ମୋର ପ୍ୟାଣ୍ଟ ବାତିଲ୍ ହେଲା